ଭାରତରେ ପର୍ଯ୍ୟଟନସ୍ଥଳୀ ଅଛି ସେଗୁଡ଼ିକ ହେଲା ପୁରୀର ଜଗନ୍ନାଥ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର ନନ୍ଦନକାନନ ହରିଶଙ୍କର ନସିଂହନାଥ ମନ୍ଦିର ଚାରି ଶମ୍ଭୁ ସୋନପୁରର କାଳୀ ମନ୍ଦିର ସମଲେଶ୍ୱରୀ ମନ୍ଦିର ଚନ୍ଦ୍ରହାସିନୀ ଏହିଭଳି ଅନେକ ମନ୍ଦିରକୁ ଲୋକମାନେ ଯିବାପାଇଁ ଭଲ ପାଆନ୍ତି ଆମକୁ ମଧ୍ୟ ଭଲ ଲାଗେ